ନୟାଗଡ଼ ଜିଲ୍ଲାରେ ପାଳନ କରାଯାଉଥିବା ମୁଖ୍ୟ ସାଂସ୍କୃତିକ ପର୍ବ ମଧ୍ୟରୁ ରଥଯାତ୍ରା ହେଉଛି ଏକ ମୁଖ୍ୟ ପର୍ବ ଯେଉଁଥିରେ ଯେଉଁଥିରେ ପ୍ରଭୁ ପ୍ରଭୁ ଜଗନ୍ନାଥଙ୍କୁ ଶ୍ରୀମନ୍ଦିରଠାରୁ ଗୁଣ୍ଡିଚା ମନ୍ଦିର ଯାଏଁ ଯାତ୍ରା କରି ଅଣାଯାଇଥାଏ ଏହି ଯାତ୍ରା ହେଉଛି ପୃଥିବୀ ପ୍ରସିଦ୍ଧ ଯେଉଁଠାକୁ ପୃଥିବୀ ବା ବିଭିନ୍ନ ଅଞ୍ଚଳର ଲୋକମାନେ ଆସିଥାନ୍ତି ଆମର ନୟାଗଡ଼ ହେଉଛି ଦ୍ଵିତୀୟ ଶ୍ରୀକ୍ଷେତ୍ର ଏହି ରଥଯାତ୍ରାରେ ବିଭିନ୍ନ ଅଞ୍ଚଳରୁ ଲୋକ ଆସି ଏହି ଯାତ୍ରା ଦେଖିଥାନ୍ତି ଏହାଛଡ଼ା ଏହି ଯାତ୍ରା ପାଇଁ ଲୋକମାନଙ୍କ ମଧ୍ୟରେ ଅଧିକା ଆନନ୍ଦ ଥାଏ ରଥଯାତ୍ରା ଛଡ଼ା ଆଉ ଏକ ପର୍ବ ମଧ୍ୟ ନୟାଗଡ଼ରେ ପାଳନ କରାଯାଇଥାଏ ତାହା ହେଉଛି ରାମ ନବମୀ ଏହିଦିନ ପ୍ରଭୁ ରାମ ଏହିଦିନ ହେଉଛି ପ୍ରଭୁ ରାମଙ୍କର ଜନ୍ମଦିନ ଯାହାକୁ ବହୁତ ଆନନ୍ଦର ସହିତ ପାଳନ କରାଯାଇଥାଏ ପ୍ରଭୁ ରାମ ହେଉଛନ୍ତି ଅଯୋଧ୍ୟାରେ ଜନ୍ମ କରିଥିବା ଦଶରଥଙ୍କ ପୁତ୍ର ସେ ହେଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ ରାମ ଯିଏକି ପିତୃ ସତ୍ୟ ପାଇଁ ଜଙ୍ଗଲ ଯାତ୍ରା କରିଥିଲେ